ଆମ ରାୟଗଡ଼ା ଜିଲ୍ଲାରେ ପ୍ରାୟତଃ ବହୁତ ବଡ଼ ହସ୍ପିଟାଲ୍ ଯେଉଁଟା କି ବିଷମ କଟକରେ ଅବସ୍ଥିତ ଏବଂ ଆମ ରାୟଗଡ଼ା ଜିଲ୍ଲାରେ ବିଷମ ଗଡ଼ର ହସ୍ପିଟାଲ୍ ଲୋକ ବହୁତ ଭଲ ପାଆନ୍ତି ଏବଂ ମୋ ମତରେ ତ ହସ୍ପିଟାଲ୍ରେ ହିଁ ଦେଖେଇବାର ଦରକାର ବା ଚିକିତ୍ସା କରିବାର ଦରକାର କ୍ଲିନିକ୍ ମଧ୍ୟ ଅଛି କ୍ଲିନିକ୍ ଯେଉଁଥରେ କି ଛୋଟ ଖାସ କିମ୍ବା ଜ୍ଵର ଯେ କୌଣସି ଏକ ଅସୁବିଧା ହେଲେ ଆମେ କ୍ଲିନିକ୍ର ୟୁଜ୍ କରୁ କ୍ଲିନିକ୍ ୟୁଜ୍ କରିବା ଦ୍ଵାରା କଣ ହୁଏନା ବଡ଼ ହସ୍ପିଟାଲ୍କୁ ପହଞ୍ଚିବା ପୂର୍ବରୁ କ୍ଲିନିକ୍ରେ କାମ ହୋଇଯାଏ ଯେଉଁ କାମ କି ଆମେ ପ୍ରାୟତଃ ବେଶୀ ଟାଇମ୍ ନେଇକି ଯେଉଁ ଆମେ ମେଡ଼ିକାଲ୍ ଯାଉ ସେଇଟା ପୁଣି କ୍ଲିନିକ୍ରେ ହୋଇଯାଏ ତ ମୋ ମତାମତ ଅନୁସାରେ ପ୍ରାୟତଃ ରାଇଡ଼ାରେ କ୍ଲିନିକ୍ର ବହୁତ ବ୍ୟାବାହାର ହୁଏ ବା ବହୁତ ୟୁଜ୍ ହୁଏ ଏବଂ ହସ୍ପିଟାଲ୍ ମଧ୍ୟ ଅଛି ଯୋଉଟା କି ହସ୍ପିଟାଲ୍ରେ ବହୁତ କିଛି କାମ ହୁଏ ଯେ କୌଣସି ଅପରେସନ୍ ହେଉ ବା ଯେ କୌଣସି ମେଜର୍ ହେଉ ଏଇ ସବୁ କାମ ତ ପ୍ରାୟ ରାଇଡ଼ାର ବିଷମଗଡ଼ ମେଡ଼ିକାଲ୍ରେ ହୁଏ ତ ମୋ ମତାମତ ଅନୁସାରେ କି ବିଷମଗଡ଼ ମେଡ଼ିକାଲ୍ ସବୁଠାରୁ ବହୁତ ଭଲ ବା ସେଇ ମେଡ଼ିକାଲ୍ରେ କାମ କରିବା ଉଚିତ୍ ବା କିଛି ଚିକିତ୍ସା କରେଇବାର ଉଚିତ୍ ଯେଉଁଥିରେ କି ଲୋକଙ୍କର ସୁବିଧା ହୁଏ ବା ଲୋକ ବହୁତ ଭଲ ହୁଅନ୍ତି ସ୍ୟାସ୍ଥ୍ୟ ପ୍ରତି ବହୁତ ହେଲ୍ଦି ରୁହନ୍ତି ଏବଂ ସେଇ କାମ କରିବା ଦ୍ଵାରା ବା ମେଡ଼ିକାଲ୍ରେ ଦେଖେଇବା ଦ୍ଵାରା ନିଜ ସ୍ୟାସ୍ଥ୍ୟ ହେଲ୍ଦି ରୁହେ ଏବଂ ବହୁତ ପରିମାଣରେ ଭଲ ହୁଅନ୍ତି